ମତେ ମତେ ପାହାଡ୍ ଚଗ୍ବାକେ ବହୁତ୍ ଭଲ୍ ଲାଗ୍ସି ପଦଯାତ୍ରା ଯେନ୍ କହେସନ୍ ପାହାଡ଼୍କେ ଯିବାର୍କେ ମତେ ବହୁତ୍ ଭଲ୍ ଲାଗ୍ସି ପାହାଡ଼୍ର ଉପର୍କେ ଯାଇକରି ପୁରା ବାଦଲ୍କେ ଦେଖସନ୍ ବାଦଲ୍ ପୁରା ବହୁତ୍ ପାଖୁ ଦିସ୍ସି ହେ ସବୁ ଜିନିଷ୍ ମତେ ବହୁତ୍ ଭଲ୍ ଲାଗ୍ସି ପାହାଡ଼୍କେ ଯାଇକରି ପାହାଡ଼ ଉପ୍ରୁ ଫେର୍ ତଲ୍କେ ଦେଖ୍ବ ପୁରା ଜଙ୍ଗଲ୍ ଥିବା ସବୁ ଆଡେ ଶାଗୁଆ ଶାଗୁଆ ଦିଶୁଥିବା ପାହାଡ଼୍କେ ଫେର୍ ଉତ୍ରୁବ ପଦଯାତ୍ରାର ସବୁ ଜିନିଷ୍ ଆଉ ସେ ଉପ୍ରୁ ଜେନ୍ ବାଦଲ୍କେ ଦେଖ୍ବ ସୂର୍ଯ୍ୟ ଜେନ୍ ଉଦୟ ଜେନ୍ ହେସି ହେତେବେଲେ କେନ୍ତା ପୁରା ବହୁତ୍ ଭଲ୍ ଦିସ୍ସି କି ନାଇଁ ପୁରା ବହୁତ୍ ଭଲ୍ ଦିସ୍ସି ଅରେଞ୍ଜ୍ କଲର୍ ସବୁ ଥିଷୀ ଜେନ୍ ସୁନ୍ଦର୍ ସୁନ୍ଦର୍ ବାଗିର୍ ଲାଗ୍ଶୀ ହେସବୁ ଜିନିଷ୍ ମତେ ଦେଖ୍ବାକେ ମତେ ବହୁତ୍ ଭଲ୍ ଲାଗ୍ସି ହେତିର୍ଲାଗି ପାହାଡ଼୍ର ଉପର୍କେ ଯାଏସି ମୁଇଁ ଆଉ ଦେଖ୍ସି ସେନୁ ସବୁ ପୁରା ଜଙ୍ଗଲ୍ ବି ଭଲ୍ ଲାଗ୍ସି